ହ୍ୟାଲୋ ହଁ ଆପଣ ମିଠା ଦୋକାନୀ ତ କହୁଛନ୍ତି ହଁ ଆପଣଙ୍କ ପାଖରେ ପା ଭଲ ଭଲ ମିଠା ସବୁ ରଖାଅଛି ହଉ ତା'ହେଲେ ଆମର ନେବାର ଥିଲା ଆପଣଙ୍କ ପାଖରୁ ନାହିଁ ନାହିଁ ଏମତି ଘରେ ଖାଇବା ପାଇଁ ଏତେ ଅଳ୍ପ ମୁଁ ଯାଇକି ଆଣିବି ହେରି ଆପଣଙ୍କ ଦୋକାନରୁ ମୁଁ ଫୋନ୍ କରିଥିଲି ଆପଣଙ୍କ ପାଖରେ କ'ଣ କ'ଣ ଅଛି ଭଲ ଜିନିଷ ଅଛି ନା ନାହିଁ ସେଇଥିପାଇଁ ହଉ ତା'ହେଲେ ମୁଁ କ'ଣ କରିବି ଆପଣ ବରା ଗୋଟା କେତେ ନେଉଛନ୍ତି ବହୁତ ଲାଭ ଯେଉଁ କୋଡ଼ିଏଟା ବରା ପ୍ୟାକିଂ କରିଦେଇଥିବେ ଆଉ ଆଳୁଦମ୍ ପ୍ୟାକିଂ କରିଦେଇଥିବେ ତିରିଶ ଚାଳିଶ ଟଙ୍କାରେ ଆଉ ଅଛି ଆପଣଙ୍କ ପାଖରେ ଆଳୁଚପ୍ ହେରିକା ହଉ ତା'ହେଲେ ଆପଣ ସିଙ୍ଗଡ଼ା ବି ସେମିତି କୋଡ଼ିଏଟା ପ୍ୟାକିଂ କରିଦେଇଥିବେ ଆଳୁଚପ୍ କୋଡ଼ିଏଟା ପ୍ୟାକିଂ କରିଦେଇଥିବେ ଆଉ ଜିଲାପି ଅଛି ଆପଣଙ୍କ ପାଖରେ ଜିଲାପି ଗୋଟା କେତେଟଙ୍କା ନେଉଛନ୍ତି ଆଉ ଆପଣଙ୍କର ମିଠା ଅଛି ଆଉ ରସଗୋଲା ହେବ ହଉ ତା'ହେଲେ ମୁଁ ରସଗୋଲା ନେବି ପାଞ୍ଚଟା ଦଶଟା ନେବି ରସଗୋଲା ଦଶଟା ଦେବେ ଆଉ ଆପଣଙ୍କର ବରା ସହିତ ରସୁଣ ଚଟଣିବା ଦେଉଛନ୍ତି ହଁ ସେଇଟା ଟିକିଏ ଅଧିକ ଦେଇଥିବେ ଆମକୁ ଆଉ ମୁଁ ଯାଇକି ଆଣିବି ହେରି ଆପଣଙ୍କ ପାଖରୁ ତ ଆଉ ଆଉ କ'ଣ କିଛି ଜିନିଷ ଅଛି କି ଏ ଯେଉଁ ସିଙ୍ଗଡ଼ାରେ ଯେମିତି ଚାଓମିନ୍ ସିଙ୍ଗଡ଼ା ଏ ସବୁ ଅଛି କି ଗୋଟେ କାମ କରନ୍ତୁ ପାଞ୍ଚଟା ଚାଓମିନ୍ ସିଙ୍ଗଡ଼ା ପ୍ୟାକିଂ କରିଥିବେ ସେଇଟା କେତେ ଟଙ୍କା ନେଉଛନ୍ତି ହଉ ତା'ହେଲେ ପନ୍ଦର ଟଙ୍କା ହେଟା ପାଞ୍ଚଟା ପ୍ୟାକିଂ କରିଥିବେ ଆଉ ସେ ମିଠା ସାଙ୍ଗରେ ଆଉ ଦେଇଥିବେ ପାଞ୍ଚଟା ଆପଣଙ୍କର ଯେତିକି ଟଙ୍କା ହେବ ମୁଁ ତ ଯିବି ଆପଣଙ୍କ ପାଖରୁ ଯାଇକି ଆଣିବି ହେରି ଆପଣ ମୋତେ ଦେଇଦେବେ ଆଉ ହଉ ତା'ହେଲେ ମୁଁ ଯାଉଛି ଆପଣଙ୍କ ପାଖକୁ ହଉ ତା'ହେଲେ ଯିବା ଆଉ ଏବେ ତି ଯିବି